ଢେଙ୍କାନାଳ ଜିଲ୍ଲାରେ ଅନେକ ଶିକ୍ଷା ଏବଂ ଶିକ୍ଷଣର ସୁଯୋଗ ରହିଛି ଏଠାରେ ଅନେକ ମହାବିଦ୍ୟାଳୟ ଉଚ୍ଚବିଦ୍ୟାଳୟ ଏବଂ ଅନେକ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ମାନ ରହିଛି ଏଠାରେ ଯାନ୍ତ୍ରିକ ଏବଂ ସାଂସ୍କୃତିକ ଶିକ୍ଷା ଅନୁଷ୍ଠାନ ମଧ୍ୟ ରହିଛି ପୁରାତନ କଲେଜ ଏଠାରେ ବହୁତ ନାମ କରିଛି ଅନେକ ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଲାଭ କରି ବହୁତ ଆଗକୁ ଯାଇଛନ୍ତି ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଲାଭ କରିବା ପାଇଁ ବହୁତ ସୁବିଧା ସୁଯୋଗ ପାଇଛନ୍ତି ଏହି ଜିଲ୍ଲାରେ ପଞ୍ଚାୟତରାଜ ହାଇସ୍କୁଲ ଏବଂ କନିଷ୍ଠ ମହାବିଦ୍ୟାଳୟ ଥିବାରୁ ସ୍ଥାନୀୟ ଛାତ୍ରଛାତ୍ରୀ ମାନେ ବାହାର ଜିଲ୍ଲାକୁ ନ ଯାଇ ଏଠାରେ ସହଜରେ ଶିକ୍ଷାଲାଭ କରନ୍ତି ତେଣୁ ଆମର ଏଠାରେ ଅନେକ ଛାତ୍ରଛାତ୍ରୀ ନିଜ ଅଞ୍ଚଳରେ ରହି ନିଜ ଅଞ୍ଚଳରୁ ଶିକ୍ଷା ଲାଭ କରି ଦେଶ ବିଦେଶରେ ବହୁତ ନାମ କମେଇଛନ୍ତି